ମୁଁ ପ୍ରଥମେ ମୋ ସେଭିଙ୍ଗ କ୍ରିମ ପାଇଁ ଦେଇଥିଲି କାରଣ ସେଭିଙ୍ଗ ହେଲାବେଳେ ଗୋଟେ କ୍ରିମ ମୁଁ ଆଣିଥିଲି ତାକୁ ଲଗେଇଲା ପରେ ସେଭିଙ୍ଗ ଏବଂ ପୁରା ସେଭିଙ୍ଗଟା ପୁରା ଭଲ ଭାବରେ ହେଲା କାରଣ ହଉଛି କ୍ରିମର ବହୁତ ଭଲ କ୍ରିମଟା କାରଣ ହଉଛି ପରିଷ୍କାର ହେଲା ପ୍ଲସ ଫେସ ବି ପୁରା ବଢ଼ିଆ ରହିଲା ସେ କ୍ରିମଟି ହଉଛି ବହୁତ ଭଲ